ହଁ ମୋ ପାଖରେ ମୋର ପୁରୁଣା ହାର୍ଡ଼କପିର ଫଟୋଟା ଅଛି ଏବଂ ପୁରୁଣା ହାର୍ଡ଼କପିର ଫଟୋ ଏବଂ ଡିଜିଟାଲ ଫଟୋ ଭିତରେ ଏଇଟା ପାର୍ଥକ୍ୟ ଯେ ପୁରୁଣା ହାର୍ଡ଼କପି ଫଟୋଟା ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଟିକିଏ ଆସିଥାଏ ଯେଉଁଥିରେକି ଫଟୋଟା ଆମର ହଁ ନା ହାର୍ଡ଼କପି ଅ ସେଇଟା ଆମ ପାଖରେ ରହିଥାଏ ଏବଂ ତା'ସହିତ ରହିଲା ଡିଜିଟାଲ ଡିଜିଟାଲ ଫଟୋଟା ଆମେ ଯେହେତୁ ଏବେ ଇଣ୍ଟରନେଟ୍ ସେବା ହେଲାଣି ତ ଆମେ ଚାହିଁଲେବି ଫୋନ୍ ମାଧ୍ୟମରେ ଫଟୋଟା ଉଠେଇକି ତାକୁ ଆମେ ବାହାର ବି କରିପାରିବା କମ୍ପୁଟରରେ ଇଜିଲି ଏବେ ଯେଉଁ ଡିଜିଟାଲ ସେବା ଆସିଲାଣି ଯେମିତିକି ସେଲଫି ନେଇପାରୁଛେ ଫୋନ୍ ଦ୍ୱାରା ଫୋନ୍ ଦ୍ୱାରା ବ୍ୟାକ୍ କ୍ୟାମେରା କେଉଁଠି ଗଲି କେଉଁ ପିକ୍ଚରକୁ ଆମେ ତ କ୍ୟାମେରା କ୍ୟାମେରାରେ ବି ନେଇକି ଗୋଟେ ଡି ଏସ୍ ଏଲ୍ ଆର୍ କ୍ୟାମେରା ଫଟୋ ଉଠେଇ ପାରୁଛେ ଯେଉଁଥିରେକି କ୍ଲାରିଟି ଭଲ ଆସୁଛି ଭଲ କ୍ଲିୟର ଆସୁଛି ଆଉ ତା' ସହ ରହିଲା ଫୋନ୍ ଫୋନ୍ ମାଧ୍ୟମରେ ଆମେ ଫୋନଟାକୁ ହାତରେ ନର୍ମାଲି କୁଆଡ଼େ ନେଇକି ଗଲେ କି ବୁଲିବାକୁ ଗଲେ ତ ଫଟୋଟା ଆମେ ଉଠେଇ ପାରୁଛେ ଉଠେଇ ସାରିକି ସାଙ୍ଗେସାଙ୍ଗେ ମଧ୍ୟ ବାହାର କରିପାରୁଛେ ଏବଂ ଆମ ଆକାଉଣ୍ଟରେ ମଧ୍ୟ ସେଭ କରିକି ରଖିପାରୁଛେ ଡିଜିଟାଲ ମାଧ୍ୟମର ପାର୍ଥକ୍ୟଟା ହେଲା ଏଇଆ ଯେ ଫୋନ୍ଟା ଯେହେତୁ ଧରିଛେ ଯୁଆଡ଼େ ଗଲେବି ଆମେ ସେଇ ଫୋନ୍ ମାଧ୍ୟମରେ ସାଙ୍ଗସାଙ୍ଗେ ଫଟୋ ଉଠେଇପାରିବା ଏବଂ ସାଙ୍ଗସାଙ୍ଗେ ରଖିପାରିବା ତ ଆଉ ସ୍ମୁତି କଥା ରହିଲା ଆଗ ଯେହେତୁ କଥାରେ ଅଛିନା ଗାଁ ଆଉ ସହର ଭିତରେ ପାର୍ଥକ୍ୟ ଯେ ଗାଁ ଯେହେତୁ ଗାଁର ପରିବେଶ ସହର ପରିବେଶ ଭିତରେ ପାର୍ଥକ୍ୟ ଏହିଟା ଯେ ଗାଁର ଲୋକମାନଙ୍କର ସ୍ନେହ ଅଛି ଭଲପାଇବା ଅଛି ଖାଇବାକୁ ମିଳୁ ମିଳୁ ନ ମିଳୁ କିନ୍ତୁ ଭଲପାଇବା ସ୍ନେହ ଅଛି ସହର ଲୋକମାନଙ୍କର ସେମିତି ସ୍ନେହ ଏତେ ଆଦର ନାହିଁ ଯିଏ ଯାହା ଯେଉଁ କାମରେ ରହିଲେ ସମସ୍ତେ ନିଜନିଜ ଚାକିରିରେ ରହିଲେ ଠିକ୍ ସେମତି ପୁରୁଣା ଫଟୋର ସ୍ମୁତି ଆଉ ନୂଆ ଫଟୋ ମଧ୍ୟରେ ସ୍ମୁତି ପାର୍ଥକ୍ୟ ମୁଁ ଏଇଟା କହିବି ଯେ ପୁରୁଣା ଫଟୋଟା ଆମ ଯଦି ଛୋଟବେଳ ଫଟୋ କଥା ମୁଁ କହିବି ଛୋଟବେଳର ଦିନ ତ ଆଉକେବେ ବଡ଼ ଟାଇମ୍ରେ ଫେରିପାରିବନି ନା ତ ସେଇ ଛୋଟବେଳର ଫଟୋଟା ଦେଖିଲେ ଆମକୁ ଆମ ଛୋଟବେଳ କଥା ମନେପଡ଼ିଯାଏ କି ହଁ ମୁଁ ଏଇଆ ସବୁ କରୁଥିଲି ଖେଳୁଥିଲି ବୁଲୁଥିଲି ସେ ଫଟୋଟା ମୋର ଉଠା ହେଇକି ମୋ ପାଖରେ ଆଜିପର୍ଯ୍ୟନ୍ତ ଅଛି ଆଉ ନୂଆ ଫଟୋଟା ହଁ ମୁଁ ଏବେ ଉଠେଇଛି ସେଇଟାକୁ ବି ମୁଁ ଆଗକୁ ଭି ଦେଖିକି ବି ଖୁସି ହେଇପାରିବି ତ ପାର୍ଥକ୍ୟ ହେଲା ଏଇଟା